ହଁ କହିପାରିବି ତିନି ଜୁଲାଇ ଦୁଇ ହଜାର ଅଠର ସାତ ଅଗଷ୍ଟ ଦୁଇ ହଜାର ପାଞ୍ଚ ଛଅ ମାର୍ଚ୍ଚ ଉଣେଇଶ ଅନେଶୋତ ଚାରି ଜୁଲାଇ ଚାରି ହଜାର ନଅ ସାତ ଅଗଷ୍ଟ ଦୁଇ ହଜାର ତେଇଶ